ପଶୁପାଲନରେ ସାଧାରଣତଃ ଗାଈ ପାଲନ କରିବା ହିଁ ଭଲ କାହିଁକିନା ଗାଈ ଆମ ଗାଁ ମାଆ

ଗୋମାତା ବୋଲି ବୋଲି ପୂଝା ପାଇଥାଏ ଗାଈ ପ୍ରଥମରେ ଅନେକ ଲାଭବାନ ହେବା ସହିତ ସମସ୍ତ ପ୍ରକାର ସୁବିଧା ପାଇଁ ଆମେ ପାଇପାରୁ ଯଥା ଗୋରସ ଦହି ଲହୁଣୀ ଘିଅ ତା ସହିତ ଗୋବରରୁ ଖତ ମଧ୍ୟ ହୋଇଥାଏ ଯାହା ଚାଷ କାମରେ ମଧ୍ୟ ସୁନା ଫସଲ ପରି ଅଧିକ ଧାନ ଅମଳ କରେ ଗୋରସରୁ ବିକ୍ରି କରି ପଇସା ମିଲେ ଏହା ହିନ୍ଦୁ ଧର୍ମରେ ଗାଈକୁ ଗୋମାତାର ଗୋମାତା ରୂପେ ପୂଜା କରାଯାଏ ଏହା ଆମର

ଏକ ପ୍ରକାରର ଔଷଧ ଅଟେ ଏହା ସୁବିଧା ସମୟରେ ଆମ ସମସ୍ତଙ୍କର ସୁବିଧା ପାଇପାରୁ କାରଣ ଗାଈ ଆମର ଗୋମାତା